ମାଛ ଧର୍ ମାଛ ଧରିବା ମଧ୍ୟ ବିଭିନ୍ନ ପ୍ରଣାଳୀ ଅଛି ଯେମିତିକି କେଉଟୁମାନେ ମାଛ ଧରିବା ପାଇଁ ଯାଆନ୍ତି କିନ୍ତୁ ଅନ୍ୟ ଲୋକମାନେ ତାହା ଜାଣିପାରନ୍ତେ ନାହିଁ କାରଣ କେଉଟମାନେ ମାଛ ଧରି ଧରି ପୁରା ଭାବରେ ଅଭ୍ୟାସ ହେଇଯାଇଥାନ୍ତି କିନ୍ତୁ ଗୋଟିଏ ନର୍ମାଲ୍ ମଣିଷ ଯିଏ କି ଦିନ ମଜୁରୀରେ କରୁଥିବ କିମ୍ବା ଯିଏ କି ସ୍କୁଲ୍ରେ ପାଠ ପଢ଼ଉଥିବ ଯିଏ କି ଜଣେ ବିଜନେସମେନ୍ ହେଇଥିବ ସିଏ କେମିତି ଜାଣିବ ମାଛ ଧରିବା ମାଛ ଧରିବା ବିଷୟରେ ଏମିତି କଥା ଅଛି ଯାହାକି କେଉଟମାନେ ଅତି ସୁନ୍ଦର ଭାବରେ ପରିଚାଳନା କରିପାରିବେ ମାଛ ଧରିବା ମଧ୍ୟ ବିଭିନ୍ନ ପ୍ରଣାଳୀ ଯେମିତିକି ଆମ ଆଦିବାସୀରେ କହିବେ ବର୍ଷିଲାଠିରେ ମାଛ ଧରା ତା'ପରେ ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ଜାଲ ମାଧ୍ୟମରେ ମଧ୍ୟ ମାଛକୁ ଧରିଥାନ୍ତି ତାହା ହୁଏତ ଲୋକେ ଜାଣି ନ ଥିବେ